ହ୍ୟାଲୋ ହଁ ସାର୍ ନମସ୍କାର ଇ ଆପଣ ପ୍ରେସ୍ ମାଲିକ୍ କହୁଛନ୍ କି ହଁ ତ ଆପଣ ଯେନ୍ ଆମ୍କୁ ଦେଉଛନ୍ ପେପର୍ଟା ଏବେ କେତେ ରେଟ୍ ଲଗାବେ ଓଃ ହେନ୍ତା କେଁ ନେଇ ସାର୍ ଆମର୍ ଯେନ୍ ଇଟା ଆମର୍ ଯେନ୍ ସାମ୍ୱାଦିକ ଅଉଁ ଆମେ ତ ଯେନ୍ ନ୍ୟୁଜ୍ଟା ନେମୁ ତ ସେ ନ୍ୟୁଜ୍ର କେତେ କେତେ ନେବେ ଗୋଟେ ନ୍ୟୁଜ୍ଟା ଓଃ ଯେନ୍ଟା ତାର୍ମାନେ ଚାଲୁଛେ ହଁ ହଁ ତ ସାର୍ ଆପଣ ଯେନ୍ ଲୋକେସନ୍ଟା ସେଣ୍ଟ୍ କରି ଥିଲେ ସେନ୍କେ ଆସନ୍ ସେନେ କିଛି ପ୍ରୋବ୍ଲମ୍ଟା ହେଇଛି ତ କହେଲେ ଯେ ମୁଇଁ ଆମର୍ ପାଁସ୍ଟା ସାମ୍ୱାଦିକେ କହି ଦେଇଛେ ତ କାଣା କି ହଁ ସମ୍କୁ କହି ଦେଇଛିଁ ବୋଇଲେ ପାଁସ୍ଟା ଯିବେ ତ ତାକର୍ ଖାନା ପିନା ବ୍ୟବସ୍ଥା ଟିକେ ହେଇପାର୍ବା କେଁ ବଲୁଥିଲି

ଓହୋ ହେନ୍ତା କେଁ ହଁ ତ ଆଜ୍ଞା ଯେନ୍ତା ହଉଛେ କରିଦେମା ତାହେଲେ ହଁ ତ ଆମେ ଆମେ କେତେ ଟାଇମ୍ରେ ପହଞ୍ଚିମୁ ଆଜ୍ଞା ଆମେ ତା ବୋଲି ଆମେ ଆଜି ସନ୍ଧ୍ୟାରେ ଯାଇ ପାରୁବୁ ସାର୍ ବୋଲେ ଆଜି ସନ୍ଧ୍ୟାରେ ଯିକିରି ଯେନ୍ଟା ହେବା କଥାବାର୍ତ୍ତାଟା ହେଇଦେମା ନାଇଁ କେଁ

ହଁ ସାର୍ ବୋଲେ ଆମର୍ ଯେନ୍ ଓଟିପି ନ୍ୟୁଜ୍ବାଲା ଅଛନ୍ ସମ୍କୁ ତାର୍ମାନେ କହିଁ ଦେଇଛୁଁ ପୁରା

ହଁ ତାହାକୁ ଇନ୍ଫର୍ମଟା ମୁଇଁ ଦେଇ ଦେମି ଠିକ୍ ଅଛେ ସାର୍ ରହେଲି